ହଁ ମୋତେ ସ୍କୁଲ୍ରେ ଚିତ୍ର କରିବା ପାଇଁ ବହୁତ ପସନ୍ଦ ଲାଗେ ଆଉ ଆମ ସ୍କୁଲ୍ରେ ଆମକୁ ପ୍ରଥମରୁ ଷଷ୍ଠ ବା ସପ୍ତମ ପର୍ଯ୍ୟନ୍ତ ଆମକୁ ଚିତ୍ର ଅଙ୍କନ ଗୋଟିଏ ଅଲଗା ପିରିୟଡ଼୍ ଥାଏ ଯେଉଁଥିରେ ଆମ ସାର୍ ଆମକୁ ଆସି ନୂତନ ବା ନୂଆ ନୂଆ କିଛି ଚିତ୍ର ଶିଖାନ୍ତି ଆଉ ସେ ଚିତ୍ରରେ ମଧ୍ୟ ମୋର ବହୁତ ଭଲ ମାର୍କ୍ ରୁହେ ମୋ ପରୀକ୍ଷାରେ ମଧ୍ୟ ଯେ ବି ଚିତ୍ର ଅଙ୍କନ ଥାଏ ମୋର ବହୁତ ଭଲ ମାର୍କ୍ ଆସେ ଆଉ ଚିତ୍ର ଶିଖିବା ପାଇଁ କଲେଜ୍ ହଁ ମୁଁ ଜାଣିଛି ଉତ୍କଳ ବିଶ୍ଵ ଉତ୍କଳ କଳା ନିକେତନ ନାମକ ଏକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଛି ଯେଉଁଠାରେ କଳା ଉପରେ କଳା ଉପରେ ଇଚ୍ଛୁକ ଥିବା ଲୋକ ପିଲାମାନଙ୍କୁ କଳା ଶିଖାଯାଏ ଯେମିତିକି ନୃତ୍ୟ ସଙ୍ଗୀତ ଚିତ୍ରାଙ୍କନ ଏହିସବୁ ବିଷୟରେ ମଧ୍ୟ ସେଇଠି ବହୁତ ଭଲ ଶିଖାଯାଏ ଆଉ ମୁଁ ମଧ୍ୟ ସେଇଠିକୁ ଯିବାକୁ ଚାହୁଁଥିଲି କିନ୍ତୁ ଓଡ଼ିଶାରେ ବେଶୀ ଚିତ୍ରାଙ୍କନ ଉପରେ ଗୁରୁତ୍ଵ ଦିଆଯାଏ ନାହିଁ ସେଥିପାଇଁ ମୁଁ ମୋର ପଢ଼ା ପ୍ରଥମେ ଜାରି ରଖିବାକୁ ଚାହିଁଲି ତା'ପରେ ଯଦି ମୋତେ କେବେ ସୁଯୋଗ ମିଳେ ତା'ହେଲେ ମୁଁ ନିହାତି ଭାବରେ ଚିତ୍ରାଙ୍କନକୁ ଧ୍ୟାନ ଦେବି ଆଉ ମୁଁ ଏବେ ମଧ୍ୟ ମୋତେ ଯଦି କେବେ କିଛି ଫ୍ରି ଟାଇମ୍ ମିଳେ ତା'ହେଲେ ମୁଁ ସେଇ ସମୟରେ ଚିତ୍ରାଙ୍କନ କରେ ମୋର ଚିତ୍ରାଙ୍କନ ବହୁତ ଭଲ ହୁଏ ଆଉ ମୁଁ ମଧ୍ୟ ଛୋଟ ବଡ଼ କମ୍ପିଟିସନ୍ରେ ଚିତ୍ରାଙ୍କନ ପାଇଁ ଭାଗ ନିଏ ଆଉ ମୋତେ ଝୋଟି ପକାଇବା ମୁରୁଜ ପକାଇବା ବହୁତ ପସନ୍ଦ ମୋତେ ପେଣ୍ଟିଂ କରିବା ବି ବହୁତ ଭଲ ଲାଗେ ଚିତ୍ର ଆଙ୍କିବାଠାରୁ ଚିତ୍ରରେ ରଙ୍ଗ ଦେବାକୁ ଜୀବନ୍ତ କରିବା ମୋର ବହୁତ ପସନ୍ଦ ଆଉ ଏବେ ଏତେ ସୁଯୋଗ ମିଳୁନାହିଁ ଚିତ୍ରାଙ୍କନ କରିବା ପାଇଁ କି ଚିତ୍ରାଙ୍କନରେ ନିଜର କ୍ୟାରିୟର୍ ବଢ଼ାଇବା ପାଇଁ କିନ୍ତୁ ହଁ ଯେବେ ମୋତେ କିଛି ସୁଯୋଗ ମିଳିବ ଯେଉଁଥିରେ ମୁଁ ଚିତ୍ରାଙ୍କନକୁ ନିଜର ଗୋଟିଏ ବହୁତ ଏତେ କଳା ମୋ ଭିତରେ ଅଛି ଯଦି ମୁଁ କାହାକୁ ଦେଖାଇ ପାରିବି ତା'ହେଲେ ମୁଁ ନିହାତି ଦେଖାଇବି ଆଉ ଚିତ୍ରାଙ୍କନକୁ ଆଗେଇ ନେବି